ଆମ ଓଡ଼ିଶା ହଉଛେ ଗୁଟେ କୃଷି ପ୍ରଧାନ ଦେଶ ଯେନ୍ତା କି ଆମର ଓଡ଼ିଶା ରେ ବିଭିନ୍ନ ପ୍ରକାର ଜାତୀୟ ଦ୍ରବ୍ୟର ଚାଷ ହଉଛି ଫୁଲ କୋବି ବନ୍ଧା କୋବି ବାଇଗଣ ଟମାଟୋର ବିଭିନ୍ନ ପ୍ରକାର ଜିନିଷ ଯେନ୍ତା କି ତା'ର ମାନେ ଆମର୍ ସେଇଟା ଚାଷ୍ କରି କରି ଆମେ ଆମର୍ ବଜାର୍ କେ ପଠଉଛୁ ବଜାର୍ର ଲୁକ କିଣୁଛନ୍ ନଉଛନ୍ ତା ପରେ ସେଇଟା କେ ବାହାର୍ କେ ବି ରପ୍ତାନି କରାଯାଉଛି ଯେନ୍ତା ହୋଲସେଲ୍ ଖୁଚୁରା ହିସାବରେ ବି ଖୁଚୁରା ହିସାବେ ଆମର ଇ ଜାଗାରେ ଖୁଚୁରା ହିସାବ ଦିଆଯାଉଛେ ଆର୍ ହୋଲସେଲିଙ୍ଗ୍ ହିସାବେ ବାହାର୍ କେ ପଠାଯାଉଛି ଯେନ୍ତା କି ତାମାନେ ଆମେ ଓଡ଼ିଶା ନ କୃଷି ଯେନ୍ ଚାଷ କରାଯାଉଛେ ଆମେ ଇନ ସଫିସେଣ୍ଟ୍ ପାଇ ପାରୁଛୁ ଆର୍ ସଫିସେଣ୍ଟ୍ ପାଇକରି ଆମେ ବାହାରି କେ ବି ସଫିସେଣ୍ଟ୍ ଭାବେ ପଠାଇ ପାରୁଛୁ ଯେନ୍ତା କି ଆମକୁ କୌଣସି କୃଷିର ଅଭାବ ନାଇଁ ହେବାର୍ ଚାଷ ଅଭାବ ନାଇଁ ହେବା ଆମେ ସବୁବେଲେ ସୁବିଧାରେ ଜିନିଷ୍ଟା ପାଇଁ ପାରୁଚୁଁ ସେଥିର୍ଲାଗି ମୁଇଁ ସମସ୍ତଙ୍କୁ କହୁଛେ ଯେ ଆମର୍ ଓଡ଼ିଶା ନ ସବୁବେଲେ ଲୋକ ଭଲ କୃଷି କରୁନ୍ ଉନ୍ନତ୍ତି କରୁନ୍